ବର୍ତ୍ତମାନର ସମୟରେ ଯେପରି ଲୋକମାନଙ୍କ ପାଖରେ ସମୟର ଅଭାବ ଏବଂ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଥାଆନ୍ତି ନୃତ୍ୟ ଏବଂ ଗୀତ ଦ୍ୱାରା ସେମାନଙ୍କର ମନ ପରିବର୍ତ୍ତନ କରିବା ସହଜ ହୋଇଥାଏ ଯେପରିକି ଦର୍ଶକମାନେ ଜଣେ ଯଦି ଓଡ଼ିଶୀ ନୃତ୍ୟ କରୁଛି ତାହେଲେ ଦର୍ଶକ ସେଇ ନୃତ୍ୟ ଦେଖିଲେ ସେମାନଙ୍କ ମଧ୍ୟରେ ଖୁସି ଏବଂ ମନ ଟିକେ ଶାନ୍ତି ମିଳିଥାଏ